ତିନି ଲକ୍ଷ ଚାରି ହଜାର ଦୁଇ ଶହ ପାଞ୍ଚ ତିନି ଲକ୍ଷ ପନ୍ଦର ହଜାର ଦୁଇଶହ ଅଠାନବେ ଛଲକ୍ଷ ପାଞ୍ଚ ହଜାର ଦୁଇଶହ ଚଉବନ ସାତ ଲକ୍ଷ ଅଠର ହଜାର ତିନିଶହ ଅଠର ଆଠ ଲକ୍ଷ ପଚିଶି ହଜାର ଦୁଇ ଶହ ସତର